ମୋତେ ବହି ପଢ଼ବାକେ ବହୁତ ଭଲ୍ ଲାଗ୍ସି ସେଥିର୍ଲାଗି ମୁଇଁ ବହୁତଟେ ଯେନ୍ପ୍ରକାର ବହି ମିଲ୍ସି ସବୁ ପ୍ରକାର ବହି ମୁଇଁ ପଢ଼ବାକେ ମୋତେ ପସନ୍ଦ ଲାଗ୍ସି ଏନ୍ତା ସମ୍ବାଦର ସ୍ୱତନ୍ତ୍ର ସଂସ୍କରଣର ଯେନ୍ତା କଥା ଯେନ୍ତା ପ୍ରକାଶ ହେସି ସେଟା ମୋର ବହୁତ ପସନ୍ଦ ଆର୍ କଥାର ସବୁ ସଂସ୍କରଣ ମୁଇଁ ସାଇତିକି ରଖିଛେଁ ସେଥିରେ ଯେନ୍ ସମ୍ବାଦକୁ ଯେନ୍ ଲେଖାହେସି ବହୁତଟେ ଗଳ୍ପ ପ୍ରବନ୍ଧ କବିତା ଲେଖାହେସି ସେଟା ବହୁତ ଭଲ୍ ଲାଗ୍ସି ସେନ୍ତା ସମ୍ବାଦର ସେ ସବୁକୁ ମଗେଇକି ସେଟା ମୁଁ ଯତ୍ନରେ ରଖିଛେଁ ଆଉ ତାହାକୁ ବିଭିନ୍ନ ଟାଇମ୍ରେ ମୁଁ ପଢ଼ୁଛେଁ ସେଟା ମୋତେ ବହୁତ ପସନ୍ଦ ଲାଗ୍ସି ସମ୍ବାଦ ସେଟା ସେଟା ମୁଁ ଘରକୁ ମଗେଇକି ତାହାକୁ ସବୁ ସାଇତିକି ରଖିକି ମୁଁ ପଢ଼ୁଛେଁ